ସହରାଞ୍ଚଳକୁ ଗ୍ରାମୀଣ ବିଦ୍ୟାଳୟମାନଙ୍କରୁ ବହୁତ ପାର୍ଥକ୍ୟ ଦେଖିବାକୁ ମିଳେ ଉଦାହରଣ ସୁରୂପ ଆମ ଗ୍ରାମୀଣ ବିଦ୍ୟାଳୟ ହେଉଛି ଗୋଟେ ଛୋଟ ବିଦ୍ୟାଳୟ ଯୋଉଠି ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ହିଁ ପାଠ ପଢ଼ାଯାଇଥାଏ ଏବଂ ପିଲାମାନେ ବିଦ୍ୟାଳୟକୁ ନିଜ ଇଚ୍ଛା ଅନୁଯାୟୀ ଆସନ୍ତି ଯାଆନ୍ତି ପାଠ ପଢ଼ା ମଧ୍ୟ ଠିକ ଭାବରେ କରିପାରନ୍ତି ନାହିଁ ସେତିକି ସୁବିଧା ମଧ୍ୟ ଗ୍ରାମୀଣ ବିଦ୍ୟାଳୟମାନଙ୍କରେ ନାହିଁ କିନ୍ତୁ ସହରାଞ୍ଚଳ ବିଦ୍ୟାଳୟରେ ପ୍ରାଇଭେଟ୍ ବିଦ୍ୟାଳୟ ବି ଅଛି ଯାହାକୁ ବେସରକାରୀ ବିଦ୍ୟାଳୟ ବି କୁହାଯାଏ ଏବଂ ସରକାରୀ ବିଦ୍ୟାଳୟ ମଧ୍ୟ ଅଛି ପିଲାମାନେ ସେ'ଠାକୁ ବାଧ୍ୟ ଯିବାକୁ ପାଠ ପଢ଼ିବାକୁ ମଧ୍ୟ ବାଧ୍ୟ ଏବଂ ସହରାଞ୍ଚଳର ବିଦ୍ୟାଳୟଗୁଡ଼ିକରେ ବହୁତ ସୁବିଧା ମଧ୍ୟ ଅଛି ସେ'ଠି ଦ୍ୱାଦଶ ଯାଏଁ ପାଠ ପଢ଼ା ମଧ୍ୟ ଅଛି କୌଣସି କୌଣସି ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଯାଏଁ ଦ୍ୱାଦଶ ଯାଏଁ ପାଠ ପଢ଼ିବାର ସୁଯୋଗ ମିଳିବାକୁ ମିଳିଥାଏ